ଆନ୍ତର୍ଜାତୀକ କ୍ରୀଡ଼ା ବିଷୟରେ ଖୋ ଖୋ କବାଡ଼ି ଭଲିବଲ୍ ଫୁଟବଲ୍ କ୍ରିକେଟ ଏମିତି ସବୁ ଆନ୍ତର୍ଜାତୀୟ କ୍ରୀଡ଼ା ଅଛି ତା ଭିତରୁ ଆମ କବାଡ଼ି କି ଖୋ ଖୋ ଖୋ ଖୋରେ ନଅ ଜଣ ଖେଳାଳି ଦରକାର ପଡ଼େ ତ ସେମିତି କ୍ରିକେଟରେ ଏଗାର ଜଣ ଖେଳାଳି ଥାଆନ୍ତି ତ ଆମ ଆଞ୍ଚଳରେ କ୍ରିକେଟରେ ମ୍ୟାଚ ପଡ଼ିଥାଏ ପର୍ବପର୍ବାଣି କାହିଁ ସେମିତି ମ୍ୟାଚ ଥାଏ ରହିଥାଏ ତ ମେଡ଼ାଲ ଆଣନ୍ତି ବହୁତ ମେଡ଼ାଲ ଆଣନ୍ତି ଆଉ ଖେଳ ବହୁତ ଭଲ ଲାଗେ କ୍ରିକେଟ ବିଶେଷ କରି କ୍ରିକେଟ ମୋତେ ବହୁତ ପସନ୍ଦ ଆଉ ଖୋ ଖୋ ତ ସେ ଖୋ ଖୋ ଖେଳରେ ବାଲେଶ୍ୱର ଡିଷ୍ଟ୍ରିକ୍ଟରୁ ମୁଁ ମୁଁ ମେଡ଼ାଲ ପାଇଥିଲି ସାର୍ଟିଫିକେଟ୍ ବି ମିଳିଥିଲା ଆଉ ବହୁତ ଭଲ ଲାଗେ ଖୋ କୋ କି କ୍ରିକେଟ କ୍ରିକେଟରେ ବହୁତ ପ୍ରିୟ